ହଁ ଭାଇ ନାଇଁ ଗାଁକୁ ଆସିଛି ଦୁଇ ତିନି ଦିନ ହେବ ଆଉ

କ'ଣ ଖବର ଏମିତି ଚାଲିଛି ଆଉ ତିମ ଦୋକାନ କେମିତି ଚାଲିଛି

ଏଇ ତିନି ଦିନ ହେବ ଆସିଛି

ସିଆଡ଼େ ବାହାରେ ବାହାରେ ବୁଝିଲେ ଗୋଟେ ଦୋକାନ ପକେଇବ ସିଆଡ଼େ ଗଲେ ଯାହା ହେଲେ ଫାଷ୍ଟ ଟିକେ ତୁମକୁ ଇନଭେଷ୍ଟ କରିବାକୁ ପଡ଼ିବ ସିଆଡ଼େ ଗଲେ ବେପାର ବି ତୁମର ବଢ଼ିବ ବରା ବରା ଗୋଟେ ପାଞ୍ଚ ଟଙ୍କା ବିକିବ ସିଙ୍ଗଡ଼ା ଗୋଟେ ପାଞ୍ଚ ଟଙ୍କା ବିକିବ ଘର ଭଡ଼ା ଫାଷ୍ଟ ସିକ୍ୟୁରିଟି ଦେବ ସିକ୍ୟୁରିଟି ଦେଲା ପରେ ମାସିକିଆ ଭଡ଼ା ଦେବ ଆଉ ନାଇ ହଁ ନାଇଁ କରି ପାରିବ କଲେ ଭଲ ଚାଲିବ କିନ୍ତୁ ଏଇୟା ଫାଷ୍ଟ ଫାଷ୍ଟ ତୁମକୁ ଟିକେ ଇନଭେଷ୍ଟ କରିବାକୁ ପଡ଼ିବ ଆଉ ଘର ଭଡ଼ା ଫାଷ୍ଟେ କିଛି ସିକ୍ୟୁରିଟି ବାନ୍ଧିବ ସିକ୍ୟୁରିଟି ସିକ୍ୟୁରିଟି ଟଙ୍କା ପଚାଶ ହଜାର ଖଣ୍ଡେ ଟଙ୍କା ଦେବ ତାପରେ ଭଡ଼ା ତୁମକୁ ଦୁଇ ତିନି ହଜାର ଟଙ୍କା ପଡ଼ିବ ମାସକୁ ଆଉ ହଁ ହଁ ନିହାତି କୋଡ଼ିଏ ପଚିଶ ହଜାର ରୋଜଗାର କରିବ ବରା ଗୋଟେ ପାଞ୍ଚ ଟଙ୍କା ସିଙ୍ଗଡ଼ା ପାଞ୍ଚ ଟଙ୍କା ଟାଉନ୍ ଏରିଆ ସବୁ ତ ପାଞ୍ଚ ଟଙ୍କା ହଁ ହଁ ସବୁ ସବୁ ହୁଁ କରି ପାରିବ ନା ଆଉ ମିଠା ଭଲ ବିକିବ ଗୋଟା ଦଶ ଟଙ୍କା ଲେଖାଁ ବିକିବ ହଁ ନାଇଁ ମୁଁ ବୁଝିବି ଯଦି କରିବାର ଅଛି କହିବ ବୁଝି ଦେବି ହଁ ହଁ ବୁଝି ଦେବି ହୁଁ ହୁଁ